ଉପଭୋକ୍ତାମାନେ ଯେଉଁମାନେ କ୍ଷୁଦ୍ର ଚାଷୀମାନେ ଛୋଟ ଛୋଟ ଲୋକମାନେ ଗରିବଗୁରୁବା ଲୋକମାନେ ଗାଈ ଚାଷ ଗୋପାଳନ କରୁଛନ୍ତି ଗୋପାଳନ ଦ୍ୱାରା ସେମାନେ ଗୋଟେ ଦୁଇଟା ଗାଈ ରଖି ସେମାନେ କ୍ଷୀର ବିକ୍ରି କରି ସେମାନେ ବହୁତ କଷ୍ଟରେ ଘରର ପରିବାର ଚଳାନ୍ତି ସେମାନେ ଯଦି ସରକାରର ଯେମିତି ମୋ ଗୁହାଳ ମୋ ଗୁହାଳ ଲୋନ୍ ହିସାବରେ ସେମାନଙ୍କୁ ଯଦି କିଛି ସାହାଯ୍ୟ ମିଳନ୍ତା ସେମାନେ ବି ବହୁତ ଆଗକୁ ଗୋପାଳନ କରି ଭଲ ଭାବେ ନିଜ ପରିବାରର ଭରଣ ପୋଷଣ କରିପାରିବେ ମୁଁ ବି ମୋର ନିଜର ଇଚ୍ଛା ଅଛି ମୁଁ ଗୋପାଳନ କରେ ସରକାରଙ୍କର ଯୋଜନାରୁ ମୋତେ କିଛି ଲାଭ ମିଳୁ ଭଲ ଭାବେ ମୁଁ ଏକ ଗୋପାଳନ ଗୋଚାଷରେ ଭଲ ଏକ ଚାଷୀ ହୁଏ ମୋ ପରିବାରକୁ ଭଲରେ ଭରଣ ପୋଷଣ କରିପାରେ